ହ୍ୟାଲୋ ମୁଁ ସୁଜାତା ଢ଼ାଲି କହୁଥିଲି ବାଲି ମେଲାରୁ ମୁଁ ବିରାଟ କୋହଲି ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ହେଲେ ମୁଁ ଯେଉଁଟା ଅର୍ଡ଼ର୍ କରିଥିଲି ସେଇଟା ଭଲ ଆସିନି ମୋ ଅର୍ଡ଼ର୍ଟା ଖରାପ ଆସିଛି ତ ମୁଁ ଏବେ ମୋ ଅର୍ଡ଼ର୍ଟାକୁ କ୍ୟାନସେଲ୍ କରି ସେଟାକୁ ରିଟର୍ଣ୍ଣ କରିବା ପାଇଁ ଚାହୁଁଛି ହେଲେ ମୋ ଅର୍ଡ଼ର୍ଟା ରିଟର୍ଣ୍ଣ ହେବ କି ନାଇଁ ମୁଁ ଜାଣିନଥିଲି ହେଲେ ସେଟା ଜାଣିବା ପାଇଁ ଚାହୁଁଥିଲି ଆଉ ଯେତେବେଳେ ମୁଁ ଅର୍ଡ଼ର୍ଟା ରିଟର୍ଣ୍ଣ କରିବି ତ ସେଟାକି ମୁଁ ଘରଠୁ ଆସିକି ନେଇଯିବେ ସେମାନେ ନାକି ମୋତେ ଯାଇକି ଦେଇକି ଆସିବାକୁ ପଡ଼ିବ ଆଉ ମୁଁ ଯେତେବେଲେ ଅର୍ଡ଼ର୍ କରିଥିଲି ତ ମୁଁ ଅନଲାଇନ୍ରେ ପେମେଣ୍ଟ କରିଥିଲି ଆଉ ଏବେ ଯେତେବେଲେ ମୁଁ ରିଟର୍ଣ୍ଣ କରିବି ମୋର ପଇସାଟା କିି ମୋତେ ଅନଲାଇନ୍ରେ ମଲିବ କି ମୋତେ କ୍ୟାସ୍ ଦିଆହେବ ସେଟା ଜାଣିବା ପାଇଁ ଚାହୁଁଥିଲି ଆଉ ଯେଉଁଟା ମୁଁ ରିଟର୍ଣ୍ଣ କରିବି ସେଟା ଯଦି ମୋ ଘରଠୁ ନେଇକି ଯାଇଥାନ୍ତେ ଆଉ ମୋ ପେମେଣ୍ଟଟା ଯଦି କ୍ୟାସ୍ ମିଲିଥାନ୍ତା ହେଲେ ଭଲ ହୋଇଥାନ୍ତା ମୁଁ ସେଟା ଜାଣିବା ପାଇଁ ଚାହୁଁଛି ଯେ ମୋ ଅର୍ଡ଼ର୍ଟା ରିଟର୍ଣ୍ଣ ହେବ କି ନାଇଁ